ଯଦି ଆମ ଗାଁରେ କାହାକୁ କୁକୁର କାମୁଡ଼ିଲା ପ୍ରଥମେ ତାକୁ ଆମେ ପ୍ରାଥମିକ ଚିକିତ୍ସା କରାଇବା କହିବା ଯେ ପ୍ରଥମେ ସେଇ ସ୍ଥାନରେ କିଛି ସାବୁନ୍ ଲଗାଇ ଧୋଇଦେବେ ତା'ପରେ ଆମେ ଡାକ୍ତରଖାନାକୁ ନେଇ ନେଇଯିବାକୁ କହିବା ସେଠାରେ ଆହାର ଏଇ ପାଖରେ ଆର୍ ଆଇ ଭି ଟି ଟି ଇଞ୍ଜେକ୍ସନ୍ ନାହିଁ ସେଥିପାଇଁ ଆମେ ବାରିପଦାକୁ ପଠାଇଦେବା ଆଉ ସେଇଠି ପଠାଇ ତାକୁ ତାଙ୍କୁ ଟି ଟି ଟି ଟି ଇଞ୍ଜେକ୍ସନ୍ ଆଉ ସେଇ ଇଞ୍ଜେକ୍ସନ୍ ନେବାକୁ କହିବା